ଦର୍ଶକ ମଧ୍ୟରେ ଭାବନା ସୃଷ୍ଟି କରିବାର ଶକ୍ତି ନୃତ୍ୟରେ ରହିଛି ଯେମିତିକି ଆପଣଙ୍କର ଆଖିର ବିଭିନ୍ନ ପ୍ରକାର ଭଙ୍ଗୀ ଓଡ଼ିଶୀ ନୃତ୍ୟରେ ଯେମିତି ଦର୍ଶକମାନଙ୍କୁ ଆଟ୍ରାକ୍ଟ କଲା ଭଳିଆ ବିଭିନ୍ନ ପ୍ରକାର ପୋଜ୍ ବିଭିନ୍ନ ପ୍ରକାର ସେମାନଙ୍କ ମନ ଖୁସି କଲା ଭଳିଆ ବିଭିନ୍ନ ପ୍ରକାର ଭଙ୍ଗୀ ବିଭିନ୍ନ ପ୍ରକାର ନୃତ୍ୟଶୈଳୀ ଏବଂ ମୁହଁର ହସହସ ମୁହଁର ମାଧ୍ୟମରେ ଦର୍ଶକମାନଙ୍କୁ ଦର୍ଶକମାନଙ୍କ ମଧ୍ୟରେ ଭାବନା ସୃଷ୍ଟି କରାଯାଇପାରିବ ନୃତ୍ୟ ମାଧ୍ୟମରେ ହସି ହସି ନିଜେ ନର୍ଭସ ନର୍ଭସ ଫିଲ୍ କରିବନି କନଫିଡେଣ୍ଟ ସହିତ ଷ୍ଟେଜ୍ ଉପରେ ଥିବା ହୋଇ ଦର୍ଶକମାନଙ୍କ ମୁହଁକୁ ଚାହିଁ ନିଜର ନୃତ୍ୟ କଳାକୁ ହସହସ ମୂହରେ ପ୍ରଦର୍ଶନ କଲେ ଦର୍ଶକମାନଙ୍କ ମଧ୍ୟରେ ଭାବନା ସୃଷ୍ଟି ହୋଇଥାଏ